ଗତମାସରେ ଆମ ଗ୍ରାମରେ ଲୋକମାନଙ୍କୁ ନେଇକି ଗୋଟିଏ ଗୋଷ୍ଠୀ ଅନୁଷ୍ଠିତ ହେଇଥିଲା ଯେଉଁଠି ଆମ ଗ୍ରାମପଞ୍ଚାୟତର ସରପଞ୍ଚ ୱାର୍ଡମେମ୍ବର ସଭ୍ୟ ସଭ୍ୟା ଏବଂ ଭିଏଲ୍ଡବ୍ଲୁ ଉପସ୍ଥିତ ଥିଲେ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ଲୋକ ମଧ୍ୟ ଉପସ୍ଥିତ ଥିଲେ ସେ ସଭାକୁ ମୁଁ ମଧ୍ୟ ଯାଇଥିଲି ତ ସେ ସଭାରେ ଆମ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ସରପଞ୍ଚ ମଧ୍ୟ ନିଜର ମତ ରଖିଥିଲେ ଭିଏଲ୍ଡବ୍ଲୁ ମଧ୍ୟ ମତ ରଖିଥିଲେ ଏବଂ ବିଡିଓ ମଧ୍ୟ ଆସିବାର ଥିଲା କିନ୍ତୁ କୌଣସି ଅସୁବିଧା ଯୋଗୁ ବିଡିଓ ଆସିପାରିନଥିଲେ କିନ୍ତୁ ଯେତେ ସବୁ ସମସ୍ୟା ଦେଖାଦେଲା ସେ ଭିତରୁ ମୁଖ୍ୟ ସମସ୍ୟା ଥିଲା ଆମ ଗ୍ରାମର ଜଳଯୋଗାଣ ଅସୁବିଧା ଏବଂ ରାସ୍ତା ମରାମତି ଏ ଦୁଇଟା ସମସ୍ୟା ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଥିଲା ତ ସେ ସଭାରୁ ମୁଁ ଗୋଟିଏ ଜିନିଷ ଶିଖିଲି ଯେ ଆମ ଗ୍ରାମରେ କଣ କଣ ସବୁ ଅସୁବିଧା ଅଛି ଲୋକମାନଙ୍କର ଦୈନନ୍ଦିନ ଜୀବନରେ କଣ ସବୁ ଅସୁବିଧାରେ ସେମାନେ ସମ୍ମୁଖୀନ ହେଉଛନ୍ତି ଏବଂ ଏଗୁଡ଼ାକର ସମାଧାନ କିପରି ହୋଇପାରିବ ସେ ବିଷୟରେ ମୁଁ ଗୁଡ଼ାଏ ଜିନିଷ ଜାଣିପାରିଥିଲି